ମୁଁ ଆଉ ମୋର ସାଙ୍ଗ ରଶ୍ମିତା ସରକାର ଦୁଇଜଣ ଦିନେ ଚିନ୍ତା କଲୁ ବଜାରରୁ କ'ଣ ପନିପରିବା କିଣିକି ଖାଇବା ସେଥି ଭିତରୁ କେତେ ସାର ପକେଇଛନ୍ତି ଆମେ ସାର ନ ପକେଇକି କେମିତି ପ୍ରାକୃତିକ ସାର ଦେଇକି ଜମିରୁ ପନିପରିବା ଫଳମୂଳ ସବୁ ତିଆରି କରିବା ସେ ଆଉ ମୁଁ ଦିନେ ଚିନ୍ତା କଲେ ହେଲେ ଆମ ବାଡ଼ି ଗଛରେ ବହୁତ ଜମି ଅଛି ମଁ ନିଜର ଜମି ଆମେ ଦିନେ ଚିନ୍ତା କଲୁ ସେଇ ସେଇ ଜମିରେ ଆମେ ପନିପରିବା ଫଳମୂଳ ସବୁ ତିଆରି କରିବା ହେଲେ ଦୁଇ ଜଣ ଲାଗି ପଡ଼ିଲୁ କାମରେ ଜମିକୁ ପ୍ରସ୍ତୁତ କଲୁ ପ୍ରଥମେ ପନିପରିବା ଲଗେଇବା ପାଇଁ ଆମେ ସେଥିରେ ପୋଟଳ ଗଛ ଆଳୁ ଗଛ ତା'ପରେ ଅମୃତଭଣ୍ଡା ଗଛ କଖାରୁ ଗଛ ସବୁ ଲଗାଇଲୁ ଲଗାଇକି ସେଇଠି ସମସ୍ତେ ଜାଣିଛନ୍ତି କଖାରୁ ଶାଗ ମଧ୍ୟ ଖାଇ ହୁଏ ତା'ପରେ ଆମେ ସେଇଠି ସବୁ ଚାରା ପକାଇଲୁ ଅମୃତଭଣ୍ଡା ଚାରା ଆମ ବାଡ଼ିରୁ ଆମେ ନେଇକି ଜମିକି ଲଗାଇଲୁ ତା'ପରେ କଖାରୁ ଗଛ ସେଇଠୁ ମଞ୍ଜି ଆଣିକି ସେଇଠି ଲଗେଇଲୁ ତା'ପରେ ଅମୃତଭଣ୍ଡା ସବୁ ଆମେ ଲଗାଇଲୁ ସବୁଦିନ ସକାଳେ ସେଇଠି ପାଣି ଦଉଥିଲୁ ଧୀରେ ଧୀରେ ଗଛ ବଡ଼ ହେଲା ତା'ପରେ ସେଇଠି ଆମେ ପ୍ରାକୃତିକ ସାର ଦେଲୁ ଯେମିତିକି ଗୋବର ସାର ଜିଆ ଖତ ଏଇସବୁ ଆଣିକି ଦେଲୁ ଧୀରେ ଧୀରେ ଆମ ଗଛ ବଡ଼ ହେଲା ଆଉ ସେଥିରେ ଫଳ ବି ହେଲା ଆମକୁ ବହୁତ ଖୁସି ଲାଗିଲା ଯେ ଆମେ ଦୁଇ ଜଣ ଝିଅ ହେଇକି ଆମେ କେତେ ପନିପରିବା ଚାଷ କରୁ କରିଲୁ ସେଇ ଚାଷ କଲା ପରେ ଆମେ ସେଇଟା ବଜାରକୁ ନେଇ ବିକ୍ରି ମଧ୍ୟ କଲୁ ତାହା ସମସ୍ତେ ଖାଇକି କହିଲେ ତମ ପନିପରିବାର ଅଲଗା ଟେଷ୍ଟ୍ ଅଲଗା ସ୍ୱାଦ ଆଉ ଆମେ ଘରେ ମଧ୍ୟ ସେଇଟା ଏକା ଖାଇଲୁ ଆମେ ବଜାର ଆଉ କିଣିକି ପନିପରିବା ଖାଇଲୁ ନାହିଁ